ଯେତେବେଳେ ମୋତେ ବାହାରକୁ ଅଧିକ ଦିନ ଯିବାକୁ ପଡ଼ିଥାଏ ସେହି ସମୟରେ ମୁଁ ଗଛର ଯତ୍ନ ଭଲ ଭାବରେ ନେଇଥାଏ କାହିଁକିନା ଗଛରେ ଅଧିକ ପାଣି ଦେଇଥାଏ ଏବଂ ଗଛର ପତ୍ର ଗୁଡ଼ାକ ଠିକ ଅଛି ନା ନାହିଁ ତାହା ଦେଖିଥାଏ ପୋକ ଲାଗିଛି କି ତାହା ମଧ୍ୟ ଦେଖେ ତା'ସହିତ ବାଡ଼ ଠିକ ମଧ୍ୟ କରାଇଥାଏ ଯଦ୍ୱାରା କି ଗଛର କୌଣସି କ୍ଷତି ହେଇନଥାଏ ସେଇ ସମୟରେ ମୁଁ ଘରର ସଦସ୍ୟଙ୍କୁ କହିକି ଯାଇଥାଏ ଗଛର ଟିକେ ଯତ୍ନ ନେବ ଠିକ ସମୟରେ ପାଣି ଦେବ ଏବଂ କୌଣସି ପୋକ ଲାଗିଛି କି ନାହିଁ ତାହା ପ୍ରତିଦିନ ଦେଖିବ ଏଇସବୁର ମୁଁ ଦାୟିତ୍ୱ ଦେଇ ଯାଇଥାଏ